ଆମର ଦେଖିବାକୁ ଗଲେ ଓଡ଼ିଶା ରାଜ୍ୟରେ ମାନେ ଓଡ଼ିଶା ଷ୍ଟେଟ୍ ଲେବଲ୍ ହଉ କିମ୍ବା ଡିଷ୍ଟ୍ରିକ୍ଟ ଲେବଲ୍ କ୍ଷେତ୍ରରେ ହଉ ମାନେ ପି ଟି ଉଷା ମାନେ ବହୁତ ଅଛନ୍ତି ଯେଉଁମାନେ କି ଆମର ସ୍କୁଲ କ୍ଷେତ୍ରରେ ହଉ କିମ୍ବା କଲେଜ କ୍ଷେତ୍ରରେ ସେମାନେ ଆମକୁ ଖେଳ ବିଷୟରେ କ୍ରୀଡ଼ା ବିଷୟରେ କିଛି ମାନେ ଶିଖାଇଥାନ୍ତି ଯେମିତିକି ଆମେ ଏବେ ଯାଇଥିଲୁ ରିସେଣ୍ଟଲି ୟନିଭରର୍ସିଟି ଯାଇଥିଲୁ ଖେଳିବା ପାଇଁ ସେ ମଧ୍ୟ ପି ଟି ସାର୍ ଆମକୁ ମାନେ ବହୁତ ଭଲ ଭାବରେ ମାନେ ଖେଳ ବିଷୟରେ ଶିଖେଇଥାନ୍ତି ଯେମିତିକି ରନିଙ୍ଗ ହଉ କିମ୍ବା ରନିଙ୍ଗ ରନିଙ୍ଗ ହଉ କିମ୍ବା ଡିସ୍କସ୍ ହଉ କିମ୍ବା ଟ୍ରିପଲ୍ ଜମ୍ପ ହଉ କିମ୍ବା ସବୁକିଛି ସେ ଆମକୁ ଶିଖାଇଥାନ୍ତି ଆଉ ତାଙ୍କର ମଧ୍ୟ ବହୁତ କିଛି ମାନେ ଅବଦାନ ଅଛି କାରଣ ସେମାନେ ମଧ୍ୟ ତାଙ୍କ ଲାଇଫ୍ରେ ମାନେ ବହୁତ କିଛି ଷ୍ଟ୍ରଗଲ୍ କରିଛନ୍ତି ଆଉ ସେମାନେ ମଧ୍ୟ ଆମର ହାଇ ସ୍କୁଲ ମାନେ ପି ଟି ଏଗ୍ଜାମ୍ ଦେଇ କରି ମଧ୍ୟ କ୍ଲିଅର୍ କରିକି ସେ ଆସିଥାନ୍ତି ଆଉ ସେଠି ଆସିକି ସେ ମଧ୍ୟ ଜବ୍ କରିକି ଆମକୁ ମଧ୍ୟ କିଛି ପି ଟି ବିଷୟରେ ଶିଖାଇଥାନ୍ତି ଏମିତିକି ଆମକୁ ବହୁତ ଭଲ ଭାବରେ ସେ ତାଙ୍କର ଅବଦାନ ବହୁତ ଦେଖିବାକୁ ଗଲେ କ୍ରୀଡ଼ାବିତ୍ଙ୍କ ମାନେ ବହୁତ ମାନେ ତାଙ୍କର ଅବଦାନ ଅଛି